ଆଜ୍ଞା ଆମର୍ ଘୁଗୁରାପାଲି ଅମ୍ବାଭନାରୁ ଆମର ନର୍ସିଂହନାଥ୍ ଯିବାର୍ ଅଛି କେତେ ଟଙ୍କା ଆମର୍ ଅଟୋଟା ଭଡ଼ା ପଡ଼୍ବା ତ ଯଦି ଆପଣ ଏଇଟା ରହୁଛି ଆମର୍ ଦେଢ଼ ଶହ ଦୁଇ ଶହ କିଲୋମିଟର୍ ଭିତରେ ଆଏବା ତ କେତେ ଟଙ୍କା ପଡ଼୍ବା ଯଦି କହିବେ ବୋଲେ ଆମେ ଆମର୍ ଏଇଟା ଆସନ୍ତା ତେର ତାରିଖ୍ ରେ ଯିବାର୍ ଅଛି ତେର ପାଞ୍ଚ୍ ଦୁଇ ହଜାର୍ରେ ଯିବାର୍ ଅଛି ଆପଣ ଆମକୁ ଟିକେ ଯଦି କହିପାରତେ ଠିକ୍ ହେତା ତ ଠିକ୍ ଅଛି ଆପଣଙ୍କର ଦୁଇ ହଜାର୍ ଟଙ୍କା ଆମେ ଆଡ଼ଭାନ୍ସ୍ କରିଦଉଛୁଁ ଆଉ ଆପଣଙ୍କର ଡ଼୍ରାଇଭର୍ ଠିକ୍ ସମୟରେ ପହଞ୍ଚିଯିବ ତ ହଁ ଠିକ୍ ଅଛି ଆପଣଙ୍କର ଡ଼୍ରାଇଭର୍ କେ ଠିକ୍ ସମୟରେ ପଠାବେ ଆଉ ଆମେ ଏକ୍ଜାକ୍ଟ୍ ହେଇ ସମୟରେ ବାହାରିବୁଁ ଆଉ ବୁଧବାର୍ ଦିନ ପଡ଼ୁଛି ହଁ ଆମେ ସେ ନିକେ ସନ୍ଧ୍ୟା ସହ ସୁଧା ପହଞ୍ଚି ଯିବାର୍ ଅଛି ତ ଆପଣ ଦୟାକରି ଜଲ୍ଦି ଗାଡ଼ିଟା ଇଏ କରନ୍ତୁ ପଠାଇ ଦିଅନ୍ତୁ